ଆମର୍ ପାଖ୍ରେ ତ କେନ୍ସି ସୁବିଧା ନାଇଁ ନ ଖବର୍ ଜାନ୍ବାର୍ ଲାଗି ସେଥିର୍ଲାଗି ଆମେ ଖବର ପାଇବାର୍କେ ହେଲେ ଆମର୍ ପାଖେ ଦୁଇଟା ଜିନିଷ୍ ଅଛି ଟିଭି ଆର୍ ଦୁଇରେ ହେଲା ବଡ଼୍ ମୋବାଇଲ୍ ଆମେ ଯେନ୍ ଖବର ପାଏସୁଁ ଟିଭି ଆରୁ ବଡ଼୍ ମୋବାଇଲ୍ ମାଧ୍ୟମରେ କିନ୍ତୁ ଖବର କାଗଜ ତ ଆମର୍ ପାଖ୍କେ ପୁହଞ୍ଚବାର୍ ଲାଗି ବହୁତ ଟାଇମ୍ ଲାଗ୍ସି କାରଣ ଆମର୍ ରାସ୍ତାଘାଟ ସୁବିଧା ନାଇଁ ନ କାଇଁ ହେଲା ଯେ ଗଉଁଲି ଗାଁକି କେନ୍ସି ବି ସୁବିଧା ନାହିଁ ହେବାର୍ ହେଥିର୍ଲାଗି ଆମେ ମୋବାଇଲ ଟିଭିର ବ୍ୟବହାର କରୁଛୁଁ ହେଲେ ମୋବାଇଲ ଟିଭି ଲାଗି ବି ଆମର୍ ପାଖେ ଲାଇନ୍ର ବ୍ୟବସ୍ତା ନାଇଁ ହେଇପାର୍ବାର୍ ଆମକୁ ଯେନ୍ ନିଉଜ୍ଟା ପାଏସୁଁ ଆମର ପାଖ୍କେ ଆଏସି ତେବେ ଆମେ ଯାଇକିରି ଗାଁର୍ ସମସ୍ତ ଲୋକମାନଙ୍କୁ ଜଣାସୁଁ ଆର୍ କହେସୁଁ ଯେ ଆର୍ ଇ ଇ ଜାଗାରେ ଇ ଇ ଘଟଣାମାନେ ହେଇଚେ ବୋଲି କହେସୁଁ